ଆମେ ସାଧାରଣତଃ ମଧ୍ୟାନ ଭୋଜନ ସମୟରେ ଭାତ ଡାଲ୍ମା ତରକାରୀ ଭଜା ସନ୍ତୁଳା ଛତୁ ପନିର ଏବଂ ବାର ଅନୁସାରେ ଆମିଷ ଏବଂ ମାଛ ରୋଷେଇ କରିଥାଉ ଏବଂ ରାତ୍ର ଭୋଜନ ସମୟରେ ରୁଟି ଡାଲ୍ମା ସନ୍ତୁଳା ଏବଂ ଭଜା ରୋଷେଇ କରିଥାଉ